ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ଜିନଷମାନଙ୍କରେ ବିଜୁଳିର ବ୍ୟବହାର ଏବେ ବହୁତ ବଢ଼ିଯାଇଛି ଗ୍ରାମାଞ୍ଚଳରେ ମଧ୍ୟ ବିଜୁଳିର ବ୍ୟବହାର ବହୁଳ ମାତ୍ରାରେ ହେଉଛି ଆଗକାଳରେ ଲୋକମାନେ କୌଣସି ଜିନଷକୁ ଚୁନା କରିବାକୁ ହେଲେ ପେଶା କିମ୍ବା ଶିଳାଶିଳିପୋତା କିମ୍ବା ଢିଙ୍କିର ବ୍ୟବହାର କରୁଥିଲେ କିନ୍ତୁ ଏବେ ଘରେଘରେ କା ଗ୍ରାଇଣ୍ଡର ଉପଲବ୍ଧ ସେଥିରେ ସେ ଇଲେକ୍ଟ୍ରି ସହିତ ସଂଯୁକ୍ତ କରିକି ଜିନିଷଟି କି ବାଟି ଦେଉଥିଲେ ବାଟି ଦେଉଛନ୍ତି କିମ୍ବା ଗୁଣ୍ଡ କରିଦେଉଛନ୍ତି କିନ୍ତୁ ଆଗ ଅପେକ୍ଷା ଏବେ ବିଜୁଳିର ବହୁଳ ମାତ୍ରାରେ ବ୍ୟବହାର ହେଉଛି ଏସବୁକୁ ଛାଡ଼ିଦେଲେ ଫ୍ୟାନବି ରହୁଛି ଆଜିକାଲି ଘରଘରକା ଲାଇଟ ରହୁଛି ସବୁ ଜାଗାରେ ପ୍ର ୟତଃ ବିଜୁଳିର ବ୍ୟବହାର ଖୁବ୍ ଅଧିକ ମାତ୍ରାରେ ହେଉଛି ଏବଂ ଚାଷ କରିବାରେ ବିଜୁଳିର ବ୍ୟବହାର ବି ଏବେ ବହୁମାତ୍ରାରେ ହେଉଛି ଯେପରିକି ଆମର ଯେଉଁ ଅଛି ଧାନ ଗୁଡ଼ିକ ଧାନଗଛ କରିବା ପାଇଁ ପାଣିର ବହୁଳ ମାତ୍ରାରେ ଆବଶ୍ୟକ ତ ପାଣି ଯେତେବେଳେ ବର୍ଷା ନ ହୁଏ ଏବେ ତ ବର୍ଷା ବହୁତ କମ୍ ହେଉଛି ସେଇ ବର୍ଷା ଯେତେବେଳେ କମ୍ ହେଇଯାଏ ସେତେବେଳେ ବିଲରେ ପାଣି ହୁଏ ନାହିଁ ଏବଂ ଆମ ଯେଉଁ ଧାନ ଗଛ ଗୁଡ଼ିକ ହେଇଛି ତାଙ୍କୁ ବଡ଼ କରିବାରେ କିମ୍ବା ସେମାନେ ବଞ୍ଚି ରହିବାରେ ବାଧାପ୍ରାପ୍ତ ହୁଏ କିମ୍ବା ବୃଦ୍ଧି ହେବାରେ ବାଧାପ୍ରାପ୍ତ ହୁଏ ସେଥିପାଇଁ ଲୋକମାନେ କ'ଣ କରନ୍ତି କୌଣସି ନାଳ ପୋଖରୀ ଏହିଭଳି ଜାଗାରେ ମଟର୍ଟି କୁ ସଂଯୁକ୍ତ କରି ପାଇପ ସାହଯ୍ୟରେ ନେଇ ନିଜ ବିଲରେ ପାଣି ମଡ଼ାଇବାର ଚେଷ୍ଟା କରନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି ଏହିଭଳି ଭାବରେ ଚାଷକାର୍ଯ୍ୟରେ ମଧ୍ୟ ବିଜୁଳିର ବ୍ୟବହାର ହୋଇଥାଏ ଏହାସହିତ ଧାନ ବିଡ଼ାରୁ ଧାନର ଧାନକୁ ଅଲଗା କରିବା କିମ୍ବା ଧାନରୁ ଚାଉଳ ବାହାର କରିବାରେ ମଧ୍ୟ ବିଜୁଳିର ବ୍ୟବହାର ହୋଇଥାଏ